ହ୍ୟାଲୋ ଓଲା କାର୍ଯ୍ୟାଳୟ କହୁଛନ୍ତି ହଁ ହଁ ଠିକ ଅଛି ମୋତେ ଆସନ୍ତା ତିରିଶ ତାରିଖରେ ସକାଳ ଛଅଟା ବେଳେ ଆମ ଘରେ ପହଞ୍ଚିବେ ଏବଂ ମୋର ଦଶଟା ପୂର୍ବରୁ ଭୁବନେଶ୍ଵର ପହଞ୍ଚିବା ଦରକାର ଭଲ ଗାଡ଼ି ହୋଇଥିବ ପରିଷ୍କାର ପରିଚ୍ଛନ୍ନ ହୋଇଥିବ ଡ୍ରାଇଭରଟି ଭଲ ହୋଇଥିବ ମଦ ଖାଉନଥିବ ଏବଂ ଯଦି ତା ଦେହରେ ଏସି ଥିବ ଆହୁରି ଭଲ ମୋତେ ଟିକେ ଟିକେ ସାହାଯ୍ୟ କରନ୍ତୁ ଧନ୍ୟବାଦ